ହ୍ୟାଲୋ ହଁ କହନ୍ ମୋହନ୍ ଚାଲି ସରିଲା ନା ଆର୍ କେନ୍ତା ଇଛା ନା କେଣା ଅଛି ସେନ ତ ସେନ ତ ବି ଜେ ଡ଼ି ଆସିଲା

ଏ ଆଠ ହଜାର୍ କି ନଅ ହଜାର୍ ଭୋଟ୍ରେ ଜିତି ଗଲା

ଏଇଟା ସ୍ୱାଧୀନ୍ ପାର୍ଟି ସାଙ୍ଗରେ ଗୋଟେ ଥିଲା ହୁଁ ଗା ଘାସେରା ମାଝି ଆରାରି ଢୋଲ୍ କେ ଆରୁ ଗୁଟେ ଅଭିନନ୍ଦନ୍ ପଣ୍ଡା ବୋଲି ଗୋଟେ ଥିଲା ଆରୁ ଗୁଟେ ଶରତ ପଟ୍ଟନାୟକ କେନ୍ ରଖଥିଲା ସେ କଂଗ୍ରେସ ନେତା ଗୋଟେ ହୁଁ ଏଇଟା ହେଲା ସ୍ୱାଧୀନବାଲା ସାଙ୍ଗେ ଫୁଟ୍ବଲ୍ ଛାପ୍ ଯେନ୍ଟା ଥିଲା ଯେ ହୁଁ ତାର୍ ସାଙ୍ଗେ ଏଇଟା କରିଥିଲା ହାଏ ଘାସେରା ମାଝି ସାଙ୍ଗେ ଥିଲା ସେ ଘାସେରା ମାଝି ସେକେଣ୍ଡ ପୋଜିସନ୍ରେ ଆସିଲା ହୁଁ ନେଇ ଆସି ଚାଲିଛି ଆମର ଓଡ଼ିଶାକେ ତ ବି ଜେ ପି ସରକାର ହେଇଗଲା ଆଗେ ବି ଜେ ଡ଼ି ସରକାର ଥିଲା ହୁଁ ତମ ଆଡ଼େ କେନ୍ତା ଚାଲିଛି ଉଁ ହୁଁ ହୁଁ ଏମ୍ତି ଉଁ ହୁଁ ଗାଁର ତାରିଖ୍ ଟେ ହବା ଉଁ ହୁଁ ସେଇଟା ବୋଲୁଛନ୍ ଦଶ ତାରିଖ୍ ଥିଲା ସେଇଟା କା ହେଲା ଯେ ସେ ସେଣ୍ଟ୍ରା ସେଣ୍ଟ୍ରାଲର ସରକାର ନେଇ ବଇଲା ଉଁ ହୁଁ ସେଥିର୍ ଲାଗି ନେଇ କରି ବାର ତାରିଖ୍ କର୍ମୁଁ ବୋଲୁଛନ୍ ସେଇଟା ମୋଦୀ ବି ଆସିବାର୍ ଅଛି କି ନାଇଁ ଉଁ ହୁଁ ଏଠି ତ ନବୀନ ପଟ୍ଟନାୟକ କେମିତି ଜିତିଲେ ଆମର ଟିକେ ଆସିବ ବୋଲି କିରି ବାର ତାରିଖ ଦିନି କେ ଇନ୍ଭାଇଟ୍ କରିଛନ୍ ହୁଁ ହାଏ ହଏ ସେ ଗୁଟେ ଥର ହାରି ଜିତିଲା ଦୁଇ ତିନ୍ ମନ୍ତ୍ରୀ ହେଇଥିଲା ଏଥରକ ତ କିଛି ନେଇ ପାରନା ବୋଲୁନୁ ହୁଁ ହଏ ତତେ ତ ସରକାର ନେଇ ଆସିନେ କିନେ ହୁଁ ସେଥିର୍ ଲାଗି ତମର୍ ଆଡ଼େ କିନ୍ ଜିତଲା ହଁ ହଁ ଠିକ୍ ଅଛି